ଆମ ଘରେ ବହୁତ୍ କଦେଲ୍ ବଗିଚା ଲଗେଇଛୁଁ ବହୁତ୍ କେଣ୍ଡା ମାନେ ପକାସି ବହୁତ୍ ବଡ଼୍ ବଡ଼୍ କଦେଲ୍ ବି ବହୁତ୍ ଆମେ ଇ'ଟା ଆମ୍କେ ଖୋବ୍ ଭଲ୍ ଲାଗ୍ସି ବିକ୍ରି ହେସି ଇ'ଟା ଆମେ ଗାଁ'ରେ ବି ବିକ୍ସୁଁ ବଜାର୍ ରେ ବି ବିକ୍ସୁଁ ଆମ୍କେ ବହୁତ୍ ଭଲ୍ ଲାଗ୍ସି କଦେଲ୍ ବଗିଚା ବହୁତ୍ଟେ ଆମେ ଲଗେଇଛୁଁ ଗାଁ'ନେ ବି କଞ୍ଚା'ଟା କୁଡ଼ିଏ ଟଙ୍କା ବିକୁଛୁଁ ପାଚ୍ଲା ଟା ତିରିଶ୍ ଚାଲିଶ୍ ଏନ୍ତା ଲଗେଇଛୁଁ ସବୁ ଆମେ ବିକାବୁକି ମାନେ କର୍ସୁଁ ଆମ୍କେ କଦେଲ୍ ବଗିଚା ଖୋବ୍ ଭଲ୍ ଲାଗୁଛେ